ଆଜିକାଲି ଲୋକମାନଙ୍କୁ ଚାକିରି ମିଳିବା ବହୁତ କଷ୍ଟକର ହୋଇଯାଇଛି ଯେହେତୁ ଲୋକମାନେ ବହୁତ ପ୍ରକାର ପରିଶ୍ରମ କରିବା ଫଳରେ ବି ଲୋକମାନଙ୍କୁ ଆଜିକାଲି ଚାକିରି ମିଳୁନାହିଁ ଯେହେତୁ ଆଜିକାଲି ଏ ରାଜନୈତି ରାଜନୀତି ପଲିଟିକ୍ସର ଯୁଗ ଚାଲିଛି ଲୋକମାନେ ଲୋକମାନେ ଚାକିରି ସିଟ୍ ଗୁଡ଼ିକୁ ପଇସା ଦେଇକି ଲୋକମାନେ କିଣି ନିଅନ୍ତି ଯେହେତୁ ଉତ୍ତମ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ଥାଇକି ବି ପିଲାମାନଙ୍କୁ ଚାକିରି ମିଳିବା କଷ୍ଟକର ସାଧ୍ୟ ହୋଇଯାଉଛି ଯେହେତୁ ପିଲା ପିଲାମାନଙ୍କୁ ଉନ୍ନତମାନର ଶିକ୍ଷାଗତ ଯୋଗ୍ୟତା ଥିବା ଫଳରେ ବି ତାଙ୍କୁ ଚାକିରି ମିଳୁନାହିଁ ଯେହେତୁ ତ ପିଲାମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି